ଜୟ ଜଗନ୍ନାଥ ସରକାରଠୁ ଆମେ ବିଭିନ୍ନ ପ୍ରକାର ସହାୟତା ପାଉଛେ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଉ ରହିବା ପାଇଁ ଘର ଆଉ ଘରକୁ ଆଲୋକିତ କରିବା ପାଇଁ ଇଲେକ୍ଟ୍ରି ବିଜୁଳି ଆଉ ଘରକୁ ସଫା ସୁତୁରା ରହିବା ପାଇଁ ମଳ ମୂତ୍ର କରିବା ପାଇଁ ମଳ ମୂତ୍ର କରିବା ପାଇଁ ସେଥିପାଇଁ ବି ସୁବିଧା ଦେଇଛନ୍ତି ତା'ସହିତ ଆଉ ରାସ୍ତାଘାଟ ବି କରିଛନ୍ତି ପ୍ରଧାନମନ୍ତ୍ରୀ ରାସ୍ତାଘାଟ ବି କରିଛନ୍ତି ପିଲାମାନଙ୍କର ପାଠ ପଢ଼ିବା ପାଇଁ ବି ବହି ଖାତା ବହି ବି ଦେଉଛନ୍ତି ମାଧ୍ୟାନ୍ନ ଭୋଜନ ମଧ୍ୟ ଦେଉଛନ୍ତି ତା'ସହିତ ଆମେ ମାନେ ଭତ୍ତା ପାଉଛୁ ରାସନ କାର୍ଡ଼ରେ ଚାଉଳ କିରୋସିନି ମଧ୍ୟ ଉଠଉଛୁ ତା'ସହିତ

ଗ୍ୟାସ୍ ଗ୍ୟାସ୍ ଉଜ୍ଜଳା ଗ୍ୟାସ୍ ପାଉଛୁ ପାଇଖାନା ମଧ୍ୟ ପାଉଛୁ ପିଇବା ପାଇଁ ଘରେ ଘରେ ପାଣି ପାଉଛୁ ଆଉ